ହ୍ୟାଲୋ ଭାଇ ଆପଣ ଟ୍ରାନ୍ସପୋର୍ଟ ଏଜେନ୍ସିରୁ କହୁଛନ୍ତି ନା କାଲି ମୁଁ ଆପଣଙ୍କୁ ଯେଉଁ ଟା ଟ୍ରାନ୍ସପୋର୍ଟ ଏଜେନ୍ସିଟିରୁ ଯେଉଁ ଆଟୋ ବୁକ୍ କରିଥିଲି ସେ ଅଟୋ ମୋତେ ନେଇକି ରାୟଗଡ଼ା ଷ୍ଟେସନ୍ରେ ଏତେ ଲେଟ୍ରେ ପହଞ୍ଚେଇଲା ଯେ ସେ ଯାହାଫଳରେ କି ମୋ ଟ୍ରେନ୍ ପଳେଇଲା ମୁଁ ଏନ୍ତି ମୋ ଯେଉଁ କାମରେ ବାହାରିଥିଲି ସେ କାମ ପାଇଁ ଯାଇ ପାରିଲିନି ଏଥିପାଇଁ ଦୟାକରି ମୁଁ ଆପଣଙ୍କୁ ଯେଉଁ ପଇସା ପୈଠ କରିଥିଲି ଆପଣ ସେ ପଇସା ମୋତେ ରିଟର୍ନ ଦେଇ ଦିଅନ୍ତୁ କାରଣ ମୋ ଟ୍ରେନ୍ ହିଁ ପଳେଇଲା ମୁଁ ତ ଯାଇ ପାରିଲିନି ନା